ହ୍ୟାଲୋ ହଁ କେଉଁଟା ନେବେ କଳାଟା କେଉଁଟା ମାନେ କଳାଟା ଯେ କେଉଁଟା ମାନେ କେଉଁଟା ଦେଖାଉଛନ୍ତି କେଉଁଟା ସେଠି ହିଲ୍ ଅଛି ସିଧାରେ ମାନେ ବାମ ପଟେ ନା ଡାହାଣ ପଟେ ହିଲ୍ଟା ସେଇଟା ଅଛି ତମ ପାଦ ସାଇଜ୍ କେତେ ଅଛି ସାତ ନା ଛଅ ପାଞ୍ଚ ନମ୍ବର ପାଞ୍ଚ ନମ୍ବର ହଁ ହେଇଯିବ ପାଞ୍ଚ ନମ୍ବର ଯେ ତାର ଅଛି ନା ନାହିଁ ପାଞ୍ଚ ନମ୍ବର ସାଇଜ୍ଟା ଦେଖିବାକୁ ପଡ଼ିବ ତମେ ତା ସାଇଡ଼୍ଟା ନେଇଯାଉନ ଭଲ ହେବ ହଁ ସେଇ କଳା କଲର ପା ସେଇ ସେଇ ତା ସାଇଡ଼୍ ସେ ନାଲି ସାଇଡ଼୍ଟା ସେ ନାଲି ସାଇଡ଼୍ଟା ଆଉ ଗୋଟେ ଅଛି ଦେଖ ସେପଟେ କଳାଟେ ଡାହାଣ ପଟେ ହଁ ଜୋତା ଅଛି ଜୋତା କେମିତିକା ଜୋତା ନେବେ ହାପ୍ ସୁ ନା ହଁ ପଛ ପଟେ ଅଛି ତମର ଦେଖ ବଡ଼ ହେଉଛି ନା କ'ଣ ବଡ଼ ହେଉଛି ତ ତାର ଅଛି ହଁ ସାଇଜ୍ ହଁ ଅଛି ଅଛି ତା ସାଇଜ୍ ହେଇ ନିଅ ଅଲଗା ଭେରାଇଟ୍ର ଏଇଟା ଅଛି ସେଇଟି ଦେଖୁନାହାନ୍ତି ସେଇଟି ତିନିଟା ଚାରିଟା ଅଛି ଦେଖନ୍ତୁ ହଁ ହେଇ ହିଲ୍ଟା ପଡ଼ିଯିବ ତିନି ଶହ ଟଙ୍କା ତିନି ଶହ ଟଙ୍କା ପଡ଼ିବ ହଁ ନେଉନ ନିଅ ନାହିଁ ସେପଟଟା ଦେଖୁନ ସେପଟେ ଆମର ସେପଟେ କାଉଣ୍ଟର ଅଛି ସେପଟେ ଟିକିଏ ଦେଖଦିଅ ଆଉ ଯଦି ଆଉ କ'ଣ ଥିବ ଆପଣଙ୍କ ପାଦ ମାପିବେ ପାଦ ମାପରେ ଯଦି ଥିବ ସେଇଟି ଦେଖୁନାହାନ୍ତି ନାହିଁ ନାହିଁ ଏପଟେ ଅଛି ଏପଟେ ଯେଉଁ ଆପଣଙ୍କ ଚଏସ୍ ହେଉନି ସେ ସେପଟକୁ ଯାଆନ୍ତୁ ଦେଖିବେ ଭଲ ଭଲ ଅଛି

ଆର କିନ୍ତୁ ଦାମ୍ ପଡ଼ିଯିବ ଚାରିଶହ ପଚାଶ ହଉ ତା'ହେଲେ ଠିକ୍ ଅଛି ଏଇଟା ଏଇଟା ନେବେ ନା ନାହିଁ ଆଉ ଗୋଟେ କ'ଣ ନେବେ ନାହିଁ ନାହିଁ ଚାରିଶହ ପଚାଶ କରନ୍ତୁ ନାହିଁ ଅଲଗା କିଛି ନାହିଁ ନାହିଁ ଏଇଟା ତ ନେବେ ଆଉ କିଛି ଅଲଗା ନେବେ କି ନାହିଁ ଆହୁରି ବି ଭଲ ଭଲ ହିଲ୍ ଅଛି ଭଲସେ ହାଇ୍ ହିଲ୍ ବାଲା ଅଛି ପେନ୍ସିଲ୍ ହିଲ୍ ବାଲା ଅଛି କ'ଣଟା ନେବେ କହୁନାହାନ୍ତି ଆହୁରି ଭଲ ଭଲ ହିଲ୍ ସାଣ୍ଡାଲ୍ ବି ନେଇଯାଉନାହାନ୍ତି ସାଣ୍ଡେଲ୍ ବି ଅଛି ଦେଖାଇବି କି ଏଇ ଗୋଟାଏ ଖାଲି ଜୋତା ତ ପ୍ୟାକିଂ କରିଦେବି ହଉ ହଉ ଠିକ୍ ଅଛି ହଉ ମୁଁ